ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ରଘୁନାଥ ଅଛନ୍ତି ତେଣୁ ରଘୁନାଥ ହେଉଛନ୍ତି ପ୍ରସିଦ୍ଧ ଠାକୁର ରାମ ଲକ୍ଷ୍ମଣ ସୀତା ସେ ମନ୍ଦିରରେ ଅଛନ୍ତି ସେ ଜାଗାକୁ ଆମେ ସେ ଜାଗାକୁ ଗଲେ ସେଇଠି ଶାନ୍ତି ପରିବେଶରେ ଆମକୁ ଭଲ ଲାଗେ ତେଣୁ ସେ ଜାଗାକୁ ଦେଖିବା ପାଇଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ସେଠାକୁ ବହୁ ଜାଗାରୁ ଦର୍ଶକ ମାନେ ଆସନ୍ତି ସେହିପରି ଶରଣକୁଳରେ ଆମର ଲଡ଼ୁବାବା ଅଛନ୍ତି ଲଡ଼ୁବାବା ପ୍ରସିଦ୍ଧ ଠାକୁର ବୋଲି ସମସ୍ତେ ଜାଣନ୍ତି ଯାହାର ଯାହା ମାନସିକ ହୋଇଥାଏ ସେଠାରେ ଯାଇକି ସେମାନେ ଭୋଗରାଗ କରି ସେ ମାନସିକ ପୁରଣ କରନ୍ତି ତେଣୁ ମନ୍ଦିର ଭିତରକୁ ଆମର ଗୋଟିଏ ଅଛି ମନ୍ଦିର ଭିତରକୁ ପ୍ରବେଶ କଲେ ଆମକୁ ଶାନ୍ତି ଲାଗେ ନୟାଗଡ଼ ଜିଲ୍ଲାର ରଣପୁର ଉପର ମଣିନାଗ ଉପର ମଣିନାଗର ବି ସେମିତି ମହତ୍ତ୍ଵ ଅଛି ଲୋକ ସେଠାରେ ଯାଇକି ତିନି ଘଣ୍ଟା ଚାରି ଘଣ୍ଟା ବିଶ୍ରାମ କରିକି ଆସନ୍ତି କାହିଁକି ସେଠାକୁ ଗଲେ ଆମର ମନରେ ଗୋଟିଏ ଆନନ୍ଦ ଭାବ ସୃଷ୍ଟି ହୁଏ ତେଣୁ ଲୋକମାନେ ସେଠାକୁ ବୁଲିବାକୁ ଯାଆନ୍ତି ସେଠାରେ ତିନି ଚାରି ଘଣ୍ଟା ରହି ପୁଣି ଫେରି ଆସନ୍ତି କଣ୍ଟିଲୋ ନୀଳମାଧବ ନୀଳମାଧବ ସେମିତି ପ୍ରତିଜ୍ଞା ଠାକୁର ସେଠାକୁ ବି ଗଲେ ଲୋକଙ୍କର ମନୋଭାବ ବଦଳିଯାଏ ଦର୍ଶକମାନେ ସେଠାରେ ଆରାମରେ ମନ୍ଦିରର ପରିବେଶ ଦେଖି ମନ୍ଦିର ଠାକୁରଙ୍କୁ ପୂଜା କରି ନିଜର ମନୋସ୍କାମନା ପୁରଣ କରିବା ପାଇଁ ସେଠାକୁ ଯାଆନ୍ତି